ଆମର ଏଠି ବାହାଘର ବହୁତ ବଡ଼ ଆଉ ଧୁମଧାମରେ ହୁଏ ପୁଅ ଝିଅ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ତିଥି ନକ୍ଷେତ୍ର ଠିକ କରନ୍ତି ହେଉଛି ତାପରେ କି ମୁଦି ପିନ୍ଧା ସମୟରେ ପୁଅ ଝିଅକୁ ମୁଦି ପିନ୍ଧାଏ ଝିଅ ପୁଅକୁ ମୁଦି ପିନ୍ଧାଏ ସମସ୍ତେ ବନ୍ଧୁ ବାନ୍ଧବ ଆସନ୍ତି ଭୋଜି ଭାତ ଖାଆନ୍ତି ଆଉ ହଳଦୀ ସମୟରେ ସମସ୍ତେ ସାଙ୍ଗସାଥି ବନ୍ଧୁବାନ୍ଧବ ଆସନ୍ତି ହଳଦୀ ବିଧି ହୁଏ ବାହାଘର ଦିନ ଟେଣ୍ଟ ବନ୍ଧା ହୁଏ ନାଚ ଗୀତ ବହୁତ ମଜା ହୁଏ